ହଁ ମୁଁ ସିତୁ କହୁଥିଲି ଏଇଟା କ'ଣ ଆମର ଏ ବାଲିପଡ଼ା ସ୍ଵାତି ହୋଟେଲକୁ ଲାଗିଛି କି ଏଇଟା ହଁ କିଏ କହୁଛନ୍ତି ମ୍ୟାନେଜର୍ କହୁଛନ୍ତି ହଉ କ୍ୟାସିୟର୍ କହୁଛନ୍ତି ହଉ ମ୍ୟାନେଜର୍ କୁଆଡ଼େ ଗଲେ ହେଲେ ହଁ ଆପଣ କହିଲେ ଚଳିବ ତ ହଁ ମାନେ କ'ଣ ସାର୍ ଆମେ ଶୁଣିଥିଲୁ ନା ଏବେ ଗୋଟେ ଅଫର୍ ଚାଲିଛି କ'ଣ ଖାଇବାର କ'ଣ ଅଫର୍ ଆପଣ ନୂଆଟେ କ'ଣ ଆଡ଼୍ କରିଛନ୍ତି ବୋଲି କହିଥିଲେ ହଁ ହଁ ତ ସେଟା କେତେରୁ କେତେ ଟାଇମିଙ୍ଗଟା କ'ଣ ଅଛି କେତେ ପଇସା କ'ଣ ହଁ ସାର୍ ହଁ ସନ୍ଧ୍ୟା ପାଞ୍ଚଟା ରୁ ଆରମ୍ଭ ହେଇଯାଉଛି କ'ଣ ରହୁଛି ସେଟା ଚାଇନିଜ୍ ଆଉ ଗୁପଚୁପ୍ ଫୁପଚୁପ୍ ସବୁ ଆଇସକ୍ରିମ୍ ଫାଇସକ୍ରିମ୍ ସବୁ ଏଟା ଖାଲି ଷ୍ଟାଟର୍ଟା ମେନ୍ରେ ଫେର ଅଛି ହଁ ଓ ସେମିତି କି ସାର୍ ମାନେ ପାଞ୍ଚରୁ ଆଠ ଭିତରେ ଯଦି ଆମେ ଯିବୁ ତା'ହେଲେ ଏକା ସେ ଅଫର୍ଟା ଓକେ ଠିକ୍ ଠିକ୍ ଅଛି ମାନେ ଆଠଟା ଭିତରେ ପହଞ୍ଚିବାର ଅଛି ପାଞ୍ଚରୁ ଆଠ ଭିତରେ ହଉ ହଉ ଠିକ୍ ଅଛି ସାର୍ ଠିକ୍ ଅଛି